ମୁଁ ବଗିଚାରେ ଗଛ ଲଗେଇଛି ଯେଉଁଠୁ ମୁଁ ଚାରା ଆଣୁଛି ନର୍ସରିରୁ ଚାରା ଆଣେ ହାଟରୁ ବି ଚାରା ଆଣୁଛି ଗାଁ ଗହଳିରେ ଯିଏ ବି ପକେଇଥାନ୍ତି ବାଡ଼ିରେ ତାଙ୍କର ଚାରା ପାଇଁ ଗଛ ଲଗେଇବା ପାଇଁ ତାଙ୍କ ଠାରୁ ମୁଁ ଧରିକି ଆସେ